ହ୍ୟାଲୋ ହଁ କେନ୍କେ ଲାଗ୍ଲା ବାବୁ ହଉ ଠିକ୍ ଅଛି ଠିକ୍ ଅଛି ଦେବେ ତମେ ଏଇନ ବସିଛୁ ଆମେ ତମେ ଘଣ୍ଟେ ଦୁଇ ଘଣ୍ଟା ଛାଡ଼ିକିରି ଆସ୍ମି ବୋଇଲ ଆମ ଫଟାମୁଣ୍ଡାର ବାବୁ ଫଟାମୁଣ୍ଡାର ଜାନଲ୍ କିିରି ହଁ ହଁ ହଁ ହଁ ହଁ ଜସି ଜସି ଜସି ହଉ ଠିକ୍ ଅଛି ତମ କେନ୍ତା ଏନ୍ତା ଡେରି କରୁଛ ଆମର ଯିବାର ଅଛି ଏଇ ଫଟାମୁନାରୁ ବଲାଙ୍ଗୀର ଯିବାର ଅଛି ଡେରି କରିଦଲନ ଆମ୍କୁ ଏଇଟା ହଇରାଣ କରି ମାରିଦେଲନ ଠିକ୍ ଅଛି କେତେବେଲ୍କେ ଆସିବ ପନ୍ଦର କୋଡ଼ିଏ ମିନିଟ୍ ଛାଡ଼ିକିରି ତ ହଁ ଠିକ୍ ଅଛି ଆସ ଆସ ରଖୁଛନ୍ତି ନା ହୋ